ନିର୍ଦ୍ଧିଷ୍ଟ ଋତୁରେ କିଛି ରୋଗ ଲୋକଙ୍କୁ ପ୍ରଭାବିତ କରିଥାଏ ତ ବର୍ଷା ବର୍ଷା ଋତୁରେ ଅଧିକାଂଶ ଲୋକଙ୍କୁ ଝାଡ଼ା ବାନ୍ତି ଜ୍ଵର ମ୍ୟାଲେରିଆ ଡେଙ୍ଗୁ ଏଇ ଟାଇପ୍ର ରୋଗ ହେଥାଏ ଆଉ ଶୀତଦିନେ ଥଣ୍ଡା କାଶ ଖରାଦିନେ ଅଂଶୁଘାତ ପ୍ରବଳ ଖରା ହେବା ଦ୍ୱାରା ଅଂଶୁଘାତ ବି ହୋଇଥାଏ ଟାଇଫଏଡ଼ ବି ହୁଏ ତ ଲୋକଙ୍କୁ ଯଦି ଏଇ ଟାଇପ୍ ଅଂଶୁଘାତ ହୁଏ ଟାଇଫଏଡ଼ ହେଲେ ଆମେ ଶୀଘ୍ର ମେଡ଼ିକାଲକୁ ଯାଉ ଡାକ୍ତରଖାନାରେ ଯାଇକି ଦେଖାଇକି ଡାକ୍ତରଖାନାରୁ ଔଷଧ ନେଇକି ଠିକ୍ ହେଇଥାନ୍ତି ତା'ପରେ ଥଣ୍ଡା କାଶ ଶୀତ ଦିନେ ହେଲେ ସେଇଟା ବି ଆମେ ଡାକ୍ତରଖାନାକୁ ଯାଇକି ଡାକ୍ତରଖାନାର ପରାମର୍ଶ ନେଇକି ଔଷଧ ଖାଇକି ଠିକ୍ ହଉ ତ ସେଇଠୁ ଆମେ ଠିକ୍ ହେବା ପାଇଁ ଅଳିଆ ଆବର୍ଜନା ସେତେ ନ କରିକି ଖରାରେ ଯଦି ଗଲେ କ୍ୟାପ୍ ପିନ୍ଧିକି ଛତା ଧରିକି ଯିବା ଉଚିତ ନଚେତ ଅଂଶଘାତର ଶିକାର ହେଇଯିବେ ସେଥିପାଇଁ ସମସ୍ତେ ସଫାସୁତୁରାରେ ରୁହନ୍ତୁ ଆଉ ଏଇସବୁ ରୋଗରୁ ମୁକ୍ତି ପାଆନ୍ତୁ ଜୟଭାରତ